ମୁଁ ମୋ ରୋଜଗାରର କୋଡ଼ିଏ ପ ଭାଗ ମୁଁ ମୋ ଔଷଧରେ ଖର୍ଚ୍ଚ କରେ ଆଉ ସବୁ ଔଷଧ ଆଜିକାଲି ବହୁତ ଦାମ ହେଲାଣି ଯାହାପାଇଁ ଯେତିକି ରୋଜଗାର ଆମେ କରୁଛୁ ଆଉ ଯୋଉ ଭଳିଆ ଆଜିକାଲି ରୋଗ ହେଲାଣି ଆଉ ନିଜକୁ ଅସୁସ୍ଥତା ଅନୁଭବ ଆମେ କଲେଣି ଡାଇରେକ୍ଟ ତ ଆମେ ବିଷ ନ ଖାଇଲେ ଇଣ୍ଡାଇରେକ୍ଟ ବିଷ ଖାଉଛେ ତେଣୁ ପ୍ରତି କ୍ଷେତ୍ରରେ ଆମମାନଙ୍କର ଦେହ ଖରାପ ହେଉଛି ତା ପାଇଁ ଘରେ ଯଦି କିଏ ବୟସ୍କ ଲୋକ ରହିଯାଉଛନ୍ତି ତାଙ୍କ ପାଇଁ ନିହାତି ଔଷଧ ଦରକାର ପଡ଼ୁଛି ଆଉ ଟିକେ ଯଦି କାହାର ରୋଗି ଯଦି ଘରେ ପଡ଼ିଯାଉଛି ଆଉ କୁହନ୍ତୁନି ତା ପାଇଁ ଯେତେ ଔଷଧ ପତ୍ର ଖର୍ଚ୍ଚ ହେଉଛି ଆଉ ଟଙ୍କା ଖର୍ଚ୍ଚ ହେଉଛି କେଉଁ କେଉଁ ମାସରେ ମଧ୍ୟ ପୁରା ଦରମା ବି ଚାଲିଯାଉଛି କେବେ କେବେ ମୋର କିଛି ବି ଯାଉ ନାହିଁ କେତେବେଳେ କୋଡ଼ିଏ ପରସେଣ୍ଟରେ ନିହାତି ତ ଔଷଧ ପାଇଁ ଥଣ୍ଡା ଜ୍ଵର କାସ ଇଏ ତ ହେବା ସ୍ୱାଭାବିକ କଥା ଆ ପାଇଁ ନିଶ୍ଚିନ୍ତ ଭାବରେ ଖର୍ଚ୍ଚ ହୁଏ ଆଉ ମୋର ଜେଜେ ମା ଜଣେ ଅଛନ୍ତି ତାଙ୍କ ପାଇଁ ତ ଆହୁରି ମଧ୍ୟ ସେ ବୟସ ହେଲାଣି ତାଙ୍କର ଯଦି କିଛି ଟିକେ ହୁଏ ତାଙ୍କ ପାଇଁ ମଧ୍ୟ ଅଧିକା ପଇସା ଖର୍ଚ୍ଚ କରିବାକୁ ପଡ଼ିଥାଏ